ହ୍ୟାଲୋ ବଲାଙ୍ଗୀର ଜିଲ୍ଲାର ସ୍ଥାନୀୟ ସରକାର ଏବଂ ରାଜନୈତିକ ସଞ୍ଚାରଣ ଯେଉଁ ପ୍ରଶାସନିକ ବିଭାଜନ ଯେଉଁ ନିର୍ବାଚନ ନିର୍ବାଚନ ହେଉଛି ବା ରାଜ୍ୟ ଏବଂ ଜାତୀୟ ରାଜ୍ୟ ଏବଂ ଜାତୀୟ ହେଉଛି ରାଜ୍ୟରେ ଯେକୌଣସି ଯେକୌଣସି ଜାତୀୟ ବା ଯେକୌଣସି ଲୋକ ରାଜ୍ୟ ମତରେ ଭୋଟ ଦାନ କରିଥାନ୍ତି ଓ ରାଜ୍ୟ ବହୁତ ଭଲ ଭାବରେ ଏବଂ ଜାତୀୟକୁ ବହୁତ ସୁରକ୍ଷା ଭାରତରେ ସରକାର ପ୍ରତିନିଧିତ୍ୱ କରିଥାଏ ବା ଜାତୀୟ ଏବଂ ରାଜ୍ୟକୁ ଯେଉଁ ଭଲ ଭାବରେ ପ୍ରଦାନ ପ୍ରଦାନ କିମ୍ବା ଯେକୌଣସି ସମୟରେ ନିଧିତ୍ୱ କରି ନିଧିତ୍ୱ କରିଥାଏ ବା ସରକାର ରାଜ୍ୟଠାରୁ କ'ଣ ରାଷ୍ଟ୍ର ରାଜ୍ୟ ଏବଂ ଜାତୀୟ ରାଜ୍ୟଠାରୁ ସରକାର ଯେଉଁ ଭି କ୍ରୟ ବା ବିକ୍ରୟ ଯେକୌଣସି ଜିନିଷ ଆଣୁଛି ତାରେ ସେ ଲୋକମାନଙ୍କୁ ସମର୍ପଣ କରିବାକୁ ଚେଷ୍ଟା କର